ମୋର ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରି ବି ଏ ବିଡ଼ିରେ ଅଛି ମୁଁ ବିଡ଼ିରେ ହାଇ ସ୍କୁଲ ଟିଚର୍ ପାଇଁ ଅପ୍ଲାଏ କରିବାକୁ ଚାହୁଁଛି ଆଉ ମୁଁ ମୋର ଲକ୍ଷ୍ୟ ଅଛି କି ମୁଁ ଗୋଟେ ହାଇ ସ୍କୁଲ ଟିଚର୍ ଆଉ ହାଇ ସ୍କୁଲ ଯେଉଁ ଟିଚର୍ ବନାଇବାକୁ ଆମକୁ କିଛି ସ୍କୁଲରେ ପାଠ ପଢ଼େ ଶିକ୍ଷା ଦେଇ ଭଲ ଷ୍ଟୁଡ଼େଣ୍ଟ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କୁ ଭଲ ସେ ପାଠ ପଢ଼ାଇବାର ଅଛି ଆଉ ମୁଁ ଗୋଟେ ମୁଁ ଲକ୍ଷ୍ୟ ଅଛି ତେଣୁ ମୁଁ ଗୋଟେ ଭଲ ଶିକ୍ଷକ ହେବି ଆଉ ଭଲ ପାଠ ପଢ଼ାଇବି ଆଉ ପିଲାମାନଙ୍କୁ ଭଲ ସଂସ୍କାର ଦେବାକୁ ଅଛି ଆଉ ମୋର ସେତିକି ଆଉ ମୁଁ ଯଦି ମୋ ଯଦି ହେବା ଦ୍ୱାରା ମୁଁ ପିଜିରେ ବି କରିବାକୁ ଚାହୁଁଛି ପି ଜି କିଛି ଲେକ୍ଚର୍ ସେଠି କିଛି କଲେଜରେ ପଢ଼ିବାର ମନ ଇଚ୍ଛା ଅଛି ତ ମୁଁ ସେଥିରେ ପ୍ରିପେୟାର୍ କରିବି ଆଉ ନିଶ୍ଚୟ ଟ୍ରାଏ କରିବି ଆଗକୁ ମୁଁ ଦେଖିବି କେମିତି ମୋର ଭଲ ଆସିଛି ଆଉ ମୁଁ ପାଠ ପଢ଼ି କିି ଭଲ କେମିତି ଆଗକୁ ଯାଇପାରିବି